ମୁଁ କେବେ ପ୍ରକୃତ ବା ଜଣେ ବ୍ୟକ୍ତି ପାଇଁ ଖାସ୍ କରି କୌଣସି କବିତା ବା ଗଳ୍ପ ଲେଖିନାହିଁ କିନ୍ତୁ ଅନେକ ସମୟରେ ମୁଁ ଆମ ଗାଁର ପିଲାମାନଙ୍କ ଏବଂ ପରିବେଶକୁ ଓ ତା'ର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ପ୍ରକାର ଗପ ଓ କାହାଣୀ ଶୁଣାଇଥାଏ ଯାହାକୁ ଶୁଣି ସେମାନେ ଅତ୍ୟନ୍ତ ଖୁସି ହୁଅନ୍ତି ଏବଂ ଆଉ ଅଧିକ ଶୁଣିବା ପାଇଁ ମନ ପ୍ରକାଶ କରିଥାନ୍ତି